ସିପ୍ରା ମ୍ୟାଡ଼ାମ୍ କହୁଥିଲେ କି ମୁଁ ରୋହନ ପ୍ୟାରେଣ୍ଟସ୍ ଆପଣ ତ ଜାଣିଥିବେ ରୋହନ ବହୁତ ବ୍ରିଲିଆଣ୍ଟ ଷ୍ଟୁଡ଼େଣ୍ଟ ଚାହୁଁଥିଲି କି ଆପଣ ଟିକେ ତାକୁ ଆଉ ଟିକେ ଟାଇମ୍ ଆପଣ ଟିକେ ଯଦି ରୋହନକୁ ଆପଣ ଟିକେ ତାକୁ ଟ୍ୟୁସନ୍ କରନ୍ତୁ ବୁଝା ହେଉଛି ଆପଣଙ୍କର ଯାହା ପ୍ୟାମେଣ୍ଟ ଥିବ ମୁଁ ତାଠୁ ଅଧିକା

ହଁ ଆମେ ତ ଆମେ ତ ପେରେଣ୍ଟସ୍ ଦେଖୁଛୁ ଆପଣ ଟିକେ ତାକୁ ଟିକେ ଟ୍ୟୁସନ୍ କଲେ ଭଲ ହୁଅନ୍ତା ଆଉ ହଁ ଆପଣଙ୍କର ଯାହା ଫି ପ୍ୟାମେଣ୍ଟ ଥିବ ମୁଁ ତାଠୁ ଅଧିକା ଆପଣଙ୍କୁ ଦେବି ହଁ ହଁ ମୁଁ ସେଇଲାଗି ଫୋନ୍ କରିଥିଲି ଆପଣଙ୍କ ସାଙ୍ଗରେ ଟିକେ କଥା ହେବା ପାଇଁ ଆଉ ହଁ ହଁ ହଁ ତ ମୁଁ ସେଥିଲାଗି ଟିକେ ଚାହୁଁଥିଲେ ଟିକେ ଆପଣ ଟିକେ ଦେଖିବେ ଟିକେ ଆମେ ବି ପ ଇଏ ଆମେ ବି ତାକୁ ପଢ଼ାଉଛୁ ଦେଖୁଛୁ ଟିକିଏ ଆପଣ ଭଲ ଦେଖିଲେ ସିଏ ଟିକେ ଭଲ ହୁଅନ୍ତା ଆଉ ହଁ ହଁ

ହଁ ମୁଁ ହିଁ ସେଇଆ ଟିକିଏ ଚାହୁଁଥିଲି ଯାହା ହେଉ ଆପଣ

ହଁ ହଁ ହଁ ହଁ ହଁ ମୁଁ ବି ସେଇଆ ହିଁ ଚାହୁଁଛି ଟିକେ ଆଉ ଏଇ ମୁଁ କହୁଥିଲି ଆପଣ ଟିକେ ଠିକ୍ ଟାଇମ୍ ତାକୁ ଦେଲେ ସିଏ ଟିକେ ଆଉ ଟିକେ ଆଉ ଟିକେ ବି ଭଲ ପଢ଼ି ପାରନ୍ତା ଟିକେ ଆଉ ଟିକେ ଭଲ ନମ୍ବର୍ ବି କ୍ଲାସରେ ରଖନ୍ତା

ହଉ ଆମେ ବି ଦେଖିବୁ ଆପଣ ଟିକେ ଦେଖିବେ ହଉ ମ୍ୟାଡ଼ାମ୍ ମୁଁ ଏବେ ରଖୁଛି ଫୋନ୍